ଭାରତରେ ବିଭିନ୍ନ ପ୍ରକାର ସରକାରୀ ଭାଷା ଦେଖିବାକୁ ମିଳିଥାଏ ଯେପରି ହିନ୍ଦୀ ଓଡ଼ିଆ ତାମିଲ ତେଲୁଗୁ ଇତ୍ୟାଦି ଏବଂ ଦେଶରେ ଅନ୍ୟ କେତେକ ସାଧାରଣତଃ କଥିତ ଭାଷା ଦେଖିବାକୁ ମିଳିଥାଏ ଯେପରିକି ବିଭିନ୍ନ ରାଜ୍ୟରେ ବିଭିନ୍ନ ପ୍ରକାର ଭାଷା ଦେଖିବାକୁ ମିଳିଥାଏ ଯେପରିକି ତାମିଲନାଡ଼ୁ ଗଲେ ତାମିଲ ତାମିଲ ଭାଷା ଦେଖିବାକୁ ମିଳିଥାଏ କର୍ଣ୍ଣାଟକ ଗଲେ କର୍ଣ୍ଣାଟକର ଭାଷା ଦେଖିବାକୁ ମିଳିଥାଏ ଇତ୍ୟାଦି ବିଭିନ୍ନ ପ୍ରକାର କଥିତ ଭାଷା ଦେଖିବାକୁ ମିଳିଥାଏ